ହଁ କୁହ ହଁ ମୁଁ କହୁଛି ହଁ ହଁ ମୁଁ କହୁଛି ହଁ ହଁ କ'ଣ ରୋଗ ରୋଗ ହେଇଛି କି କ'ଣ ହଁ ହଁ ହଁ ଆମର ରହିବା ପାଇଁ ପୁରା ସୁବିଧା ସୁଯୋଗ ଅଛି ନର୍ସ୍ ମାନେ ଅଛନ୍ତି ଆଉ ଆପଣ କ'ଣ ବେଶି କ'ଣ ପାଇଁ ବେଶି କ'ଣ ରୋଗ ଦେଖେଇବା ପାଇଁ କଣ ବି ଏସ୍ କେ ୱାଇ ସ୍ୱାସ୍ଥ୍ୟ କାର୍ଡ଼୍ ଅଛି କି ସେଇଟା ସେ ସେଇଟା ଧରିକି ଆସିବେ ସେଇଟା ଧରିକି ଆସିବେ ଓ ଆମର କ'ଣ ଆଧାର କାର୍ଡ଼୍ ଅଛି ସେଟା ଧରିକିରି ଆସିବ ହଁ ଆମର ସବୁ ହଁ ଅକ୍ସିଜେନ୍ ଭେଣ୍ଟିଲେସନ୍ ସବୁ ଅଛି ସୁବିଧା ଅଛି ସୁବିଧା ଅଛି ହଁ ଖାଇବା ପାଇଁ ନର୍ସ୍ ସବୁ ରହିବା ପାଇଁ ସୁବିଧା ସୁଯୋଗ ଅଛି ହଁ ହଁ ହଉ ହଁ ସକାଳ ଆଠଟାରୁ ଅପରାହ୍ନ ଚାରିଟା ଆମର ଡାକ୍ତରଖାନା ସବୁ ଖୋଲା ରହୁଛି ଆପଣ ଆପଣ ଯେତେବେଳେ ଆସିଲେ ମୁଁ ସେ ଡାକ୍ତରଖାନାରେ ଉପସ୍ଥିତ ରହିଥିବି ଆପଣ ଆସନ୍ତୁ ସବୁ ରୋଗ ଦେଖିବେ ଆମେ ଜର ଜର କାହାର ଗୋଡ଼ ଭାଙ୍ଗିଲେ କାହାର ହାତ ଝାଡା ବାନ୍ତି ସବୁ ପେଟ କାଟିଲେ ସବୁ ରୋଗ ଆମେ ଦେଖି ହଁ ସବୁ ଅଛି ହଁ ଖାଇବା ପାଇଁ ଆମର ଏଠେଇ ମାଗଣା ସବୁ ବୁଧବାରେ ରବିବାରେ ସବୁ ଆମିଷ ଯେଉଁ ହୋଇଥାଏ ଆଉ ହଁ ସବୁ ଭଲ ହଁ ଆମ୍ବୁଲାନ୍ସରେ ଆମ୍ବୁଲାନ୍ସରେ ଅକ୍ସିଜେନ୍ ସବୁ ସବୁ ମାତ୍ର ଅକ୍ସିଜେନ୍ ସବୁ ମାତ୍ର ରହିଅଛି ଚାରିଟାରେ ଇଏ ହବନି କହିଲି ପରା ଆଠଟାରୁ ଅପରାହ୍ନ ଚାରିଟା ଯାଏ ଇଏ ଏଇଟା ଖୋଲା ରହିଯାଉଛି ହଁ ହଁ ଆସ ହଁ ଆସିପାରେ ହଁ ହଁ ସୁବିଧା ଅଛି